ଆମେ ବର୍ତ୍ତମାନ ଗୋଟେ ଢାବା କୁ ଯିବା ଖାଇବାକୁ କୋଉଠି ଭଲ ଢାବା ଅଛି ନା ମ ସେ ଚିଲିକା ସେ ଚିଲିକା ଢାବାରେ ସେ ଝୋଳ କଙ୍କଡ଼ା ଝୋଳ ଗୁଡ଼ାକ ପଣିଆ କରିଦେଉଛି ଆଚ୍ଛା ଆଚ୍ଛା ସେଠି ଭଲ ଢାବା ଗୋଟେ ଅଛି ଆମର ବାଣପୁର ଗଲାବେଳକୁ ସେ ଏଲ୍ ଆଇ ସି ଅଫିସ୍ ପାଖରେ ଗୋଟେ ଭଲ ଢାବା ଅଛି ସେ ଢାବାରେ ଖାଦ୍ୟ କେମିତି ଆଚ୍ଛା ସେଠି କ'ଣ ସବୁ ମିଳେ ଖାଇବା ପାଇଁ ନାଇ ମ ସେଗୁଡ଼ାକ ଆମେ ଖାଇବାନି ଆମେ ପରା ଚିଲିକା କୂଳେ କୂଳେ ଯାଉଛେ ଯେମିତି ଚିଲିକାର କଙ୍କଡ଼ା ଚିଙ୍ଗୁଡ଼ି ଏ ସବୁ ଭଲ ହେବ କି ଆଚ୍ଛା ତେବେ ଚିଲିକା ଆଜି ଚିଲିକା କଙ୍କଡ଼ା ଖାଇବା ସେ ଚିଲିକା କଙ୍କଡ଼ା ଭଲ ତେବେ ସେ ଆମର ଯୋଉ ଏଲ୍ ଆଇ ସି ବାଲୁଗାଁ ପାଖରେ ଏଲ୍ ଆଇ ସି ପାଖରେ ଯୋଉ ଢ଼ାବା ଅଛି ସେଇଠି ଖାଇବା ନାଇ କି କାଇଁନା ଚିଲିକା ଢ଼ାବା ରେ ତା'ର ଯୋଉ କଙ୍କଡ଼ା ଝୋଳଟା ଭଲ୍ ଲାଗେନି ତେଣୁ ଆମେ ସେଠି ଯିବା ସେଠି ଖାଇବା ପରେ ଆମେ ବର୍ତ୍ତମାନ ସେଇ ଏଲ୍ ଆଇ ସି ଅଫିସ୍ ପାଖ ଢ଼ାବା ଖାଇଲେ ଖାଇକି ବର୍ତ୍ତମାନ କୁଆଡ଼େ କି ଯିବା ଯିବା ଟିକେ ବାଣପୁର ଆଡ଼କୁ ଭଗବତୀ ଦେଖି ଆସିବା ନା ମ ସେଆଡେ଼ ଏତେ ବାଟ ଯାଇପାରିବାନି ଆମେ ସେଠିକି ଗଲେ ଭଗବତୀ ମନ୍ଦିର ଭଗବତୀଙ୍କୁ ଦର୍ଶନ କରିବା ତା'ପରେ ସେଠି ତାଙ୍କର କୋରା ଖଇ ଏମିତି କ'ଣ ଗୋଟେ ଭଲ ଜିନିଷ ଆସେ ଆଚ୍ଛା ଆମେ ତାହେଲେ ସେଠୁ କୋରା ଆଣିବା କୋରା ଆଣିବା ପରେ ଦେଖିବା ସେଇ ଜାଗାଟା ବୁଲିବା ଭଲ ଲାଗୁଛି ନା ନାହିଁ ଯଦି ସେ ଜାଗା ଭଗବତୀଙ୍କ ଠାକୁରାଣୀଙ୍କ ଜାଗା ତ ନିଶ୍ଚୟ ଭଲ ଲାଗିବ ବାହାର ଜାଗା ଗୁଡ଼ା ବୁଲିଲା ପରେ ଯଦି ଆମକୁ ଭଲ ଲାଗିଲା ତାହେଲେ କିଛି ସମୟ ସେଠି ବିତେଇବା ନଚେତ୍ ନାହିଁ ଆମେ ପଳେଇବା ସେଆଡେ଼ କୁଆଡ଼େ କହିଲ ଆମେ ପଳେଇବା କବି ସୂର୍ଯ୍ୟ ନଗର

ସେଠି ଗଲେ ମହାମାୟୀ ସେଠି ପ୍ରସିଦ୍ଧ ଠାକୁରାଣୀ ଯିବା ଯିବା ଆଚ୍ଛା ତାହେଲେ ଯାଇପାରିବା ସେଠିକି ଆଁ ହଉ ଆଉ ବର୍ତ୍ତମାନ ଆସିକି ଆମେ ପହଁଞ୍ଚିଗଲେ ହେଇଠି କବି ସୂର୍ଯ୍ୟ ନଗର ତାହେଲେ ବର୍ତ୍ତମାନ ପୁଣି ତ ଭୋକ ଲାଗିଲାଣି କୋଉଠି ଖାଇବା ଏଠି କୋଉଠି ଭଲ ଢ଼ାବା ଅଛି ଜାଣିଛ

ହଁ ବଢ଼ିଆ ଜିନିଷ ଯାହା ହେଉ ଭଲ ସଜେସନ୍ ଦେଲ ତାହେଲେ ସେଇ ମହାମାୟୀଙ୍କ ପ୍ରସାଦ ଆଣିକି ଖାଇବା ନାଇ କି ହେଉ ତାହେଲେ ମହାମାୟୀ ମନ୍ଦିର ବର୍ତ୍ତମାନ ଆମେ ଦର୍ଶନ କଲେ ସେଠି ଦର୍ଶନ ସାରିକି ଆମେ ସେଇ ତାଙ୍କ ର ଠାକୁରାଣୀଙ୍କ ପ୍ରସାଦ ଖାଇବା ଆଉ ଏବେ ଆମେ ଯିବା କୁ କୁଆଡ଼େ ଯିବା

ଆଚ୍ଛା ହଁ

ଆଚ୍ଛା ଆମର ସେ ଯୋଉ ଚଣ୍ଡେଶ୍ୱର ପାଖରେ ଗୋଟେ ରଶ୍ମି ଢ଼ାବା ଅଛି ସେଠି କେମିତି ଖାଇବା ଭଲ ତାହେଲେ ସେଇଠି ଆମେ ଖାଇବା ସେଠି ତ ଚିଙ୍ଗୁଡ଼ି କଙ୍କଡ଼ା ଖାଇଲେ ଏଠି କ'ଣ ଖାଇବା ନାଇ ନାଇ ସେରା ଖାଇବାନି ସେରା ଆଉ ଚିକେନ୍ କିଏ ଖାଉଛି ହଉ ହଉ ଠିକ୍ ଅଛି ସରିଲା